ନମସ୍କାର କିଏ କହୁଥିଲେ କ'ଣ କହୁଥିଲେ ହଁ କୁହନ୍ତୁ କ'ଣ ହୋଇଛି କହୁନାହାନ୍ତି

ଭତ୍ତା ତ ଆଜିକାଲି ସମସ୍ତଙ୍କର ପଳାଇଛି ଆକାଉଣ୍ଟ୍କୁ ଆପଣଙ୍କ ପାଖ ବ୍ୟାଙ୍କ୍ରୁ ଆପଣ ଆକାଉଣ୍ଟ୍ ମାଧ୍ୟମରେ ଭତ୍ତା ପଇସାଟିକୁ ଉଠାଇ ପାରିବେ କିନ୍ତୁ କିଛି ଦିନ ପ୍ରୋବ୍ଲେମ୍ ହୋଇଯାଇଛି ଭତ୍ତାଟି ଆସିପାରିନି ତେଣୁ ଅପେକ୍ଷା କରିବାକୁ ପଡ଼ିବ ସବୁତକ ଭତ୍ତା ଆଟ୍ ଏ ଟାଇମ୍ ଆପଣଙ୍କୁ ଏରିଅର୍ ହୋଇକି ମିଳିବ ଆଉ କ'ଣ ପ୍ରୋବ୍ଲେମ୍ ଥିଲା କି

ଏବେ ଗୋଟେ ତ ହୋଇକି ଗଲା ପୁଣି ନେକ୍ସଟ୍ ବିଭିନ୍ନ ଆଖି ଡାକ୍ତରଖାନା ମାଧ୍ୟମରୁ ସେମାନଙ୍କର ଛୋଟ ଛୋଟ କ୍ୟାମ୍ପ୍ ଆସିବେ ଆମ ପଞ୍ଚାୟତରେ ପଡ଼ୁଛି ପ୍ରଚାର ମଧ୍ୟ ହେଉଛି ଯେଉଁ ଦିନ ପ୍ରଚାର ରହିବ ଡେଟ୍ ସେଦିନ ଆପଣ ପଞ୍ଚାୟତ ଯାଇକି ଆପଣଙ୍କ ଆଖିକୁ ଆଧାର କାର୍ଡ୍ ନେଇକି ଯିବେ ଆପଣଙ୍କ ଆଖିକୁ ଦେଖାଇବେ ଯଦି ଆଖିର କିଛି ପ୍ରୋବ୍ଲେମ୍ ଥିବ ତା'ହେଲେ ସେମାନେ ଆପଣଙ୍କୁ ନେଇକି ତାଙ୍କ ସେଣ୍ଟର୍ରେ ତାଙ୍କ ଡାକ୍ତରଖାନାରେ ଆଖି ଅପରେସନ୍ କରିକି ଆପଣଙ୍କୁ ଘରେ ଠିକ୍ ଠାକ୍ରେ ନେଇକି ଆପଣଙ୍କୁ ପହଞ୍ଚାଇ ଦେବେ

ହଉ ଠିକ୍ ଅଛି ଧନ୍ୟବାଦ ଆପଣଙ୍କ ଯେତେବଳେ ଯାହା ପ୍ରୋବ୍ଲେମ୍ ହେଉଥିବ ମୋତେ ଜଣାଉଥିବେ ଅସୁବିଧା ହେଉଥିବ ଜଣାଉଥିବେ ମୋତେ

ଆଉ କିଛି ଗାଁର ପ୍ରୋବ୍ଲେମ୍ ଅସୁବିଧା କି କ'ଣ ଅଛି ମୋତେ ଜଣାଉନାହାନ୍ତି ଠିକ୍ ଅଛି ଆମର ମୁଖ୍ୟ କାମ ହେଲା ଲୋକମାନେ କିପରି ସୁବିଧାରେ ଗାଁମାନଙ୍କରେ ଚଳିପାରିବେ ସେମାନଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା ହେଲା ଛୋଟ ଛୋଟ ପାରିବାରିକ ସମସ୍ୟା ହେଲା ପରିବେଶ ସମସ୍ୟା ହେଲା ଆମେ ତା'ର ଠିକ୍ ଠାକ୍ ସମାଧାନ କରିବାକୁ ଚେଷ୍ଟା କରୁଛୁ ଯେପରି ଲୋକମାନେ ନିରାପଦରେ ରହିପାରିବେ ଉତ୍ତମ ପରିବେଶ ପାଇପାରିବେ ଆମେ ଚେଷ୍ଟା କରୁଛୁ ନିହାତି ଭାବରେ ଆପଣ ଯେଉଁ ସମସ୍ୟାଗୁଡ଼ିକ କହିଲେ ଆମେ ସମାଧାନ ପାଇଁ ଚେଷ୍ଟା କରିବୁ ଥ୍ୟାଙ୍କ୍ ୟୁ ଧନ୍ୟବାଦ

ଯେହେତୁ ବ୍ଲକ୍ ମାଧ୍ୟମରୁ ସବୁତକ ଭତ୍ତା ଆକାଉଣ୍ଟ୍କୁ ପଳାଉଛି ବ୍ୟାଙ୍କ୍ ଆକାଉଣ୍ଟ୍କୁ ପଳାଉଛି କିଛି କିଛି ବୃଦ୍ଧ ଲୋକ ଅଛନ୍ତି ବୟସ୍କ ଲୋକ ଅଛନ୍ତି ଯେଉଁମାନେ ବ୍ୟାଙ୍କ୍ରୁ ଯାଇକି ଆଣିପାରୁନାହାନ୍ତି ପ୍ରୋବ୍ଲେମ୍ଟି ଅସୁବିଧାଟି ସେଇଠି ହୋଇଛି ତେଣୁ ସେମାନଙ୍କ ପାଇଁ ଦରଖାସ୍ତ ଗୋଟେ ଗୋଟେ ନେଇକି ବ୍ଲକ୍ରେ ଦେବାକୁ ପଡ଼ିବ ଆଉ ସେମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍ରୁ ପଞ୍ଚାୟତ ଅଫିସ୍କୁ ଆସିବ ସେମାନେ ଯାଇକି ପଞ୍ଚାୟତ ଅଫିସ୍ରୁ ଆଣିପାରିବେ ତେଣୁ ସେମାନେ ଯାଇକି ପ୍ରଥମେ ବ୍ଲକ୍ରେ ସେମାନଙ୍କର ଦରଖାସ୍ତକୁ କରନ୍ତୁ

ହଉ ଠିକ୍ ଅଛି ମୁଁ ତା'ର ବ୍ୟବସ୍ଥା କରିଦେବି